ସ୍ୱାଧୀନତା ଆନ୍ଦୋଳନ ବିଷୟରେ ମୁଁ ଦିଲ୍ଲୀ ଚଲୋ ଆନ୍ଦୋଳନ କହୁଛି ସେଥିରେ ସୁଭାଷ ଚନ୍ଦ୍ର ନେତୃତ୍ୱ ନେଇଥିଲେ ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି ସେଥିପାଇଁ ସୁଭାଷ ଚନ୍ଦ୍ର ବୋଷ ଏକ ସଂଗଠନ ଗଠନ କରିଥିଲେ ସେଥିରେ ସମସ୍ତେ ରାଜି ବି ହୋଇଥିଲେ